ଓଡ଼ିଶାର ପ୍ରିୟ ଲୋକପ୍ରିୟ କମେଡ଼ି ହେଲା ବଡ଼ ଟିଭିରେ ଆସିଥାଏ କପିଲ୍ ଶର୍ମା ସୋ ସୋନି ଟିଭିରେ ଆସିଥାଏ ସେଇଟା ଫ୍ୟାମିଲି ସହିତ ଦେଖାଯାଏ ସେ ହସ କରୁଥାଏ ସେ ସେଇଯୋଗୁଁ ଆମେ ବହୁତ ଖୁସିରେ ଅଛୁ ଦେଖିଥାଉ ତାକୁ ସବୁବେଳେ ଫ୍ୟାମିଲି ସହିତ ମାଆ ବାବା ବାପା ଭାଇ ସହିତ ଭଉଣୀ ଦେଖିଥାଉ ସାଙ୍ଗ ସହିତ ମିଶି ସେଇଠି ଦେଖିଥାଉ ଖୁସିର ଖୁସି ଏନଜଏ୍ କରୁ ଆମେ ସେଯୋଗୁଁ ଆଉ ଆମେ ଯାଇଥିଲୁ ଭୁବନେଶ୍ୱର ଗୋଟେ କମେଡ଼ି ଷ୍ଟାଣ୍ଡଅପ୍ କମେଡ଼ି ଦେଖବାକୁ ଆମର ଯାଇଥିଲୁ ଗାଡ଼ି ଭଡ଼ା ବେଶ ଗାଡ଼ିିବା ନେଇଥିଲା ଟିକେଟ୍ ନେଇଥିଲା ଏତେ ଏମିତି